ଆମକୁ ଗଛ ଲଗେଇବା ପାଇଁ ଆମେ ଏତିକି ଆମକୁ ବୁଝିବାକୁ ପଡ଼ିବ ଯେ ପୁରା ପାଖରେ ଗଛ ଲଗେଇଲେ ହେବ ନାହିଁ କାହିଁକି ନା ଗଛ ଗଛ ଲଗେଇଲେ ଆମକୁ ଖରା ବି ଆମକୁ ଦରକାର ସେଥିପାଇଁ ଟିକେ ସାଇଡ଼ରେ ଆମେ ବୁଝିକି ଲ ଲଗେଇବାକୁ ପଡ଼ିବ ଯେମିତି ଖରା ଟିକେ ପଡ଼ୁ କାଇ ପାଣି ଦେଲେ ଖରା ଦରକାର ଖରା ନାଇଁ ହେଲେ ଆମ ଗଛରେ ଫୁଲ ବି ହେବ ନାହିଁ କିମ୍ବା ଭଲ ବି ଆମକୁ ଆମେ ପାଇପାରିବୁ ନାହିଁ ସେଥିପାଇଁ ଆମକୁ ଟିକେ ବୁଝି ଆମକୁ ସାଇଡରେ ଲଗେଇବାକୁ ପଡ଼ିବ ଆଉ ଗୋଟେକୁ ଟିକେ ଦୂରକୁ ଲଗେଇବାକୁ ପଡ଼ିବ ହେଲେ ଆମେ ଭଲ ବି ପାଇପାରିବୁ ଫୁଲ ବି ପାଇପାରିବୁ ଯେମିତି ଗଛରେ ପାଣି ଦରକାର ସେମିତି ମଧ୍ୟ ଆମକୁ ଖରା ବି ଦରକାର ଖରା ନହେଲେ ଆମକୁ ଫଲ କିମ୍ବା ଫୁଲ ମିଲିବେନି ସେଥିପାଇଁ ଆମକୁ ଟିକେ ବୁଝିକି ଟିକେ ଦୂରକୁ ଟିକେ ଲଗେଇବାକୁ ପଡ଼ିବ ସେ ସେଥିରେ ଆମକୁ ଭଲ ହେବ କାହିଁକିନା ଆମେ ଅଧିକ ଫୁଲ ବି ପାଇପାରିବୁ ଭଲ ବି ପାଇପାରିବୁ ସେଥିପାଇଁ ଆମକୁ ଟିକେ ଦୂରକୁ ଲଗେଇବାକୁ ପଡ଼ିବ ଗଛ ଯେମିତିକି ଦୁଇଟା ଗଛ ସୂର୍ଯ୍ୟ କିରଣ ପାଉ ଠିକରେ ସେଥିରେ ଆମକୁ ସେତିକି ଆମକୁ ବୁଝିବାକୁ ପଡ଼ିବ ନହେଲେ ସୂର୍ଯ୍ୟ କିରଣ ନହେଲେ ଆମକୁ ଫୁଲ କିମ୍ବା ଫଲ ଆମେ ଦୁଇଟା ଯାକ କିଛି ଆମେ ପାଇପାରିବା ନାହିଁ